ହ୍ୟାଲୋ ସାର୍ ଆଉ ଆଉ କିଛି ଦିନ ଗଲେ ଆମର ଏକ୍ସାମ୍ ଆସିଯିବ ଆଉ ଅଷ୍ଟମ ଶ୍ରେଣୀର ପରୀକ୍ଷା ଅଛି କ'ଣ କେମିତି କରିବା ପିଲାମାନଙ୍କ ସାଙ୍ଗରେ ତାଙ୍କୁ ଗଣିତ ଟିକେ ତ ସ୍ପେସାଲ ଦରକାର ଗୋଟିଏ ଏକ୍ସଟ୍ରା କ୍ଲାସ୍ କରିବାକୁ ପଡ଼ିବ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ମ୍ୟାଟ୍ରିକ କ୍ଲାସ୍ ର କେମିତି କରିବା ଆଜ୍ଞା

ହଁ ମୁଁ ଭାବୁଛି ମୁଁ ଭାବୁଛି ଏ ପିଲାମାନଙ୍କୁ ନେଇ କରି ଯଦି ଏକ୍ସଟ୍ରା କ୍ଲାସ କରାଯାଏ ଆଉ ଆମର କେଉଁ ସାର୍ ଙ୍କୁ ସେ ଏକ୍ସଟ୍ରା କ୍ଲାସରେ ଦେବା ଏକ୍ସଟ୍ରା କ୍ଲାସ ଦେଲେ ଭଲ ହେବ ଆଚ୍ଛା ଆଜ୍ଞା ମାନେ ଏମିତି କରିବା ହଁ ହଁ ହଁ

ଖରା ଖରା ପୋଡି ହେଉଛି ଖରାରେ ପିଲାମାନେ ଆସିପାରିବେ କି ନାହିଁ ଉପର ଓଳି କେତେବେଳେ ଆସିବେ ଆଉ ଆସିଲେ ତାଙ୍କର କେତେ ଟାଇମ୍ ଦେବ ପିଲାମାନଙ୍କୁ ଟିକେ ଜଣାଇବାକୁ ପଡ଼ିବ ଖରା ତ ଯେଉଁ ପ୍ରବଳ ହେଉଛି ହଁ ଏମିତି କର୍ବା ଆଚ୍ଛା ଆଚ୍ଛା ହଁ ହଁ ମାନେ କ୍ଲାସ ସାରିକି ସେମାନେ ଘରକୁ ଯିବେ ଆଚ୍ଛା ଆଚ୍ଛା ଆଉ ହଁ ହଁ ଆଉ ମୋର ମାଟ୍ରିକ ବାଲାଙ୍କର କେମିତି କର୍ବା

ଆଜ୍ଞା ଆଜ୍ଞା

ଆଚ୍ଛା ଆଜ୍ଞା ଆଚ୍ଛା ଆଚ୍ଛା ଆଉ ତା'ହେଲେ ଏକ୍ସଟ୍ରା କ୍ଲାସ ପାଇଁ ସାହୁ ସାର୍ ଙ୍କୁ ଜଣାଇବା ଦୁଇଟା ସାର୍ ଙ୍କୁ କହିବା ସାହୁ ସାର୍ ଙ୍କୁ ଜଣାଇବା ଏକ୍ସଟ୍ରା ଟାଇମ୍ ଦେବେ ସାହୁ ସାର୍

ଆଉ ତୁମେ ବି ତୁମେ ବି ଟିକେ ଟାଇମ୍ ଦେବ କାହିଁକି ହଁ ପିଲାମାନେ କେମିତି ଇମ୍ପ୍ରୁଭ କରିବେ ଇମ୍ପ୍ରୁଭ କଲେ ସିନା ପିଲା ଭଲ ରେଜଲ୍ଟ ରହିଲେ ସିନା ଆମ ସ୍କୁଲର ନାଁ ରହିବ ଆମେ ଚେଷ୍ଟା କରିବା ଭଲ ସେ ପଢ଼ାଇବା ପାଇଁ ଆଉ ହଁ ଠିକ ଅଛି ତା'ହେଲେ ସୁଧୀର ସାର୍ ଙ୍କୁ ବି ଜଣାଇ ଦେବେ ହେଲା ସାର୍ ତ ସୁଧୀର ସାର୍ ତ ବର୍ତ୍ତମାନ ନାହାନ୍ତି ଆମ ପାଖରେ ହେଉ ହେଉ ତା'ହେଲେ ଆଜ୍ଞା ଏମିତି କରିବା